ଟ୍ରେଡ଼ମିଲ୍ ହେଉଛି ଏକ ଖେଳନା ସଦସ୍ୟ ଯାହାକି ଆମର କୁନି କୁନି ଛୁଆମାନେ ଚାଲି ଜାନନ୍ ଏବଂ ଦୌଡ଼ିବା ଆରମ୍ଭ କରନ୍ତି ସେହିପରି ତାଙ୍କର ଏକ ଅଦୃଶ୍ୟମାନ ହୋଇଥାଏ ଯେପରିକି ତାଙ୍କ ଖେଲିବା ସମୟରେ ଏବଂ ତାଙ୍କର ଚଲାପଥ ଉପରେଥିବା ଚଲାପଥରେ ତାଙ୍କର ଯେଉଁ ଅଦୃଶ୍ୟମାନ ହୋଇଥାଏ ତାହାକୁ ଲୋକମାନେ ଦେଖାଣିଆ କରିଥାନ୍ତି ତାଙ୍କର ଚାଲିଚଳନର କୁ ଦେଖି ଲୋକମାନେ କିପରି ଭାବରେ ଚାଲିପାରିବ ବୋଲି କହିଥାନ୍ତି ମାଟିରେ ଗୋଡ଼ ଦେଇ ପାରିବ ଏବଂ ତାଙ୍କର ସବୁ ନିଜସ୍ୱରେ ବୁଲାଇଥାନ୍ତି ଏବଂ ତାଙ୍କର ସେହି କାମକୁ ଦେଖି ମଧ୍ୟ ଆକର୍ଷଣ ହୋଇଥାନ୍ତି ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ ସେମାନେ ତାଙ୍କର କାମ ଲୋକମାନଙ୍କୁ କିପରି ଭାବରେ ଦେଖାଇ ପାରିବେ ଏବଂ ଲୋକମାନଙ୍କୁ ଶିଖାଇ ପାରିବେ ତାଙ୍କୁ ଦେଖି ବର୍ତ୍ତମାନ୍ର ଲୋକମାନେ ଶିଖିପାରିବେ ଉଦାହରଣ ସ୍ୱରୂପ ଆମେ ଯେତେବେଳେ ମାଆ କୋଳରେ ଜନ୍ମ ହେଇଥାଉ ମାଆ ଖାଇବା ପିଇବା ଏବଂ ମାଟିରେ ପାଦ ଦେବା ଏବଂ ଦୌଡ଼ିବା ମଧ୍ୟ ଶିଖାଇଥାଏ